ହଁ ଠିକ୍ ଅଛି ଆପଣ ଆଡ଼୍ରେସ୍ କୁହନ୍ତୁ ମୁଁ ଆସିକି ପାଣି ମଟର ବି ଠିକ୍ କରିଦେବି ନାଇଁ ଏଇଟା ଗାନ୍ଧୀ ହାଇସ୍କୁଲ୍ ହଉ ଠିକ୍ ଅଛି ଆଉ କିଛି ପ୍ରୋବ୍ଲେମ୍ ନାଇଁ ଖାଲି ମଟର କି ହଁ ଠିକ୍ ଅଛି ହଉ ଠିକ୍ ଅଛି ମୁଁ ବାହାରି ପଡ଼ିଲି ବାହାରି ପଡ଼ିକି ସବୁ ଠିକ୍ କରିଦେବି ମଟର ହେଇକି ପାଇପ୍ ଟିକିଏ ଫାଟିଛି ବାଥ୍ରୁମ୍ ର ଟାଙ୍କିଫାଙ୍କି କିଛି ପ୍ରୋବ୍ଲେମ୍ ନାଇଁ କି ପାଣି ଯାଉନି ହଁ ମଟର ଖରପ ହେଇଛି ତ ସିଏ ତା ପାଣି ଜିକୁ ନଥିବ ଆଉ କିଛି ଇଏ ନାଇଁ ପିଲାମାନଙ୍କୁ ଟିକିଏ ସାଇଟ୍ରେ ରଖିଥାଅ ମୁଁ ଆସୁଛି ଆଉ ଆଉ ଟିମ୍ ଆସିକି ଠିକ୍ କରିଦେବ ଆମ ହଁ ଟିକିଏ ଅସୁବିଧା ହେବ ନା ପାଣି ଲିକେଜ୍ ହେଉଛି ପାଣି ଲିକେଜ୍ ମୁଁ ବି ଏବେ ଟିକିଏ ଦୂରରେ ଅଛି ମୁଁ ଆସୁଛି ଗାଡ଼ି ଧରିକି ଆସୁଛି ଠିକ୍ କରିଦେବି କିଛି ପ୍ରୋବ୍ଲେମ୍ ନାଇଁ ପାଣି ଟାଙ୍କି ପାଣି ଚଢୁନି ପରା ପାଣି ଚଢୁନି ଆଉ ମଟରଟି ଖରାପ ହେଇଛି ବାଥ୍ରୁମ୍ ର ପାଇପ୍ ଲିକେଜ୍ ହେଇଛି ପରା ଆ ପିଲାମାନେ ତ ଅସୁବିଧାର ସମ୍ମୁଖୀନ ହେଉଥିବେ ବାଥ୍ରୁମ୍ ଫାଥରୁମ୍ ଯାଇପାରୁ ନଥିବେ

ହଁ ମୁଁ ପଳାଇଆସିବି ଅଧ ଘଣ୍ଟା ଲାଗିଯିବ ପଳାଇଆସିବି ଆସିକି ଠିକ୍ କରିଦେବି ଯେ ମୋର ଚାର୍ଜେସ୍ ଟିକିଏ ଅଲଗା ରହୁଛି ମ୍ୟାମ୍

ମୋର ଚାର୍ଜେସ୍ ଟିକିଏ ଅଲଗା ଥାଉଛି ପର୍ ଡ଼େ ମୁଁ ଦୁଇ ହଜାର ଟଙ୍କା ନେଉଛି କିଛି ପ୍ରୋବ୍ଲେମ୍ ନାଇଁ ତ ହଉ ଠିକ୍ ଅଛି ମୁଁ ଆସିବି ଆସିକି କରିଦେବି କିଛି ପ୍ରୋବ୍ଲେମ୍ ନାଇଁ ନାଇଁନ କ୍ଲାସ୍ ତ ସେଇଠିକି କାଇଁ ପାଣି କ'ଣପାଇଁ ଚଢ଼ୁନି ପାଣି ଟିକିଏ ଦେଖିଦିଅନ୍ତୁ ମ୍ୟାମ୍ ଯୋ ମଟର ସୁଇଚ୍ ଅନ୍ ଅଫ୍ ଅଛି ନା କଣ ସର୍ଟ ସାର୍କିଟ୍ ମଧ୍ୟ ହେଇଯିବ ପିଲାମାନଙ୍କୁ କରେଣ୍ଟ ଅଫ୍ କରିଦେଇଥାଅ ପାଣି ଲିକେଜ୍ ହେଉଛି ନା ଲିକେଜ୍ ହେଉଛି ବନ୍ଦ କରିଦିଅ ପିଲାମାନେ ସର୍ଟ ସାର୍କିଟ୍ କଣ ଅସୁବିଧା ହେଲେ ତମକୁ ପ୍ରୋବ୍ଲେମ୍ ହବ ପଳେଇ ଆସିବି ମୁଁ ଅଧା ଘଣ୍ଟା ଲାଗିଯିବ ପଳେଇ ଆସିବି ଠିକ୍ କରିଦେବି ହଉ ତମ ଗାର୍ଡ଼୍ କୁ କହିଦେଇଥାଅ ଆଉ ଆହା ଗେଟ୍ ଖୋଲିଦେଇଥାଉ ଆଉ ଟାଇମ୍ ୱେଷ୍ଟ ହେବ ବେକାର୍ରେ କହିଦେଇଥାଅ ହଉ ଠିକ୍ ଅଛି ମ୍ୟାମ୍ ଠିକ୍ ଅଛି ପଳାଇଆସିବି ପଳାଇଆସିକି ଠିକ୍ କରିଦେବି ତମେ ଯାଇକି କରେଣ୍ଟ ଟିକିଏ ସୁଇଚ୍ ଅଫ କରିଦିଅ କାହିଁକି ପିଲାମାନଙ୍କୁ ସର୍ଟ ସାର୍କିଟ୍ ହେଇଯିବ ନା ହଉ ଠିକ୍ ଅଛି ରହିଲି ମ୍ୟାମ୍